ହ୍ୟାଲୋ ହଁ ସେ ଭେନ୍ ଯେନ୍ ପଠେଇଥିଲ ସେ ଭେନ୍ ଏତ୍କି ବେଲେ ହେଲା ନାଇଁ ଆସିବାର୍ ତା ସେ ଡ୍ରାଇଭର୍ ନମ୍ବର୍ ବୋଲି ନାଇଁ ଲାଗ୍ବା ଯେତେ ଫୋନ୍ କଲେ ବୋଲି ସେ ନାଇଁ ଉଠାବାର୍ ବହୁତ୍ ଲେଟ୍ ହେଲାନ ଆଉ ଅଲଗା ଟା କେନ୍ ଗାଡ଼ି ପଠଉନ୍ ଯେ ମୁଇଁ ଯିମି ବହୁତ ଲେଟ୍ ହେଲାନ ଆଉ ଟିକେ ଲେଟ୍ ଯାଏ ଅଟ୍କି ନାଇଁ ହଏ ବୋଇଲେ ଜଲ୍ଦି ପଠଉନ୍ ସେ ଡ୍ରାଇଭର୍ଟା ନା ଫୋନ୍ ଉଠାବାର୍ କି ସେ ଗାଡ଼ି ବୋଲି ନାଏ ଆସ୍ବାର୍ ଆଉ କେତେବେଲେ ଆରୁ ଏଟା କେତେବେଲେ ଆରୁ ଅଟ୍କି ଥିମି ଆପଣ ଜଲ୍ଦି ଜଲ୍ଦି ପଠଉନ୍ ସେ ଡ୍ରାଇଭର୍ଟା ବହୁତ ଲେଟ୍ କରୁଛି ଆର୍ ହେ ଡ୍ରାଇଭର୍ ଥି ନେଇକେ ଆପଣ ଅଲ୍ଗାଟା କେନ୍ଟା ଗାଡ଼ିଗୁଡ଼ା ପଠଉନ୍କେ ସେଥିର୍ ଯିମୁ ଆର୍ ସେଇ ଡ୍ରାଇଭ୍ଟା କ୍ୟାନସେଲ୍ କରି ଦେଉନ୍